ହେଲୋ ଖବର ପୁରା ଭଲ ନାହିଁ ଖବର ପୁରା ମାନ୍ଦା ବେପାର ଜମା ହେଉନି ଇଆଡ଼େ ସବୁଆଡ଼େ ଦୋକାନ ବହୁତ ହୋଇଯିବାରୁ ଆମର ହୋଟେଲ ଜମା ଚାଲୁନି ଷ୍ଟଲ୍ ଜମା ଚାଲୁନି ଯେତେ କଲେ ବି ଭଲ କ୍ଵାଲିଟିର ଚାଲୁନି କାରଣ ଏଠି କମ୍ପିଟେସନ ମାର୍କେଟ ହୋଇଗଲାଣି ଗୋଟେ ଦୋକାନ ନାାଇଁ ଯେ ସମସ୍ତେ ଗୋଟେ ଦୋକାନ ପାଖକୁ ଆସିବ ଏଠି ଗୋଟେ ଦୋକାନ ସେଠି ଗୋଟେ ଦୋକାନ ଦଶ ପନ୍ଦରଟା ଦୋକାନ ହେଲାଣି ସେଇଥିପାଇଁ ଚାଲୁନି ଆଉ ଆଉ ତୁମ ଆଡ଼େ ଗୋଟେ ଜାଗା ବୁଝ ତୁମେ କୋଉଠି ଅଛ ଓ ହୋ ବାଙ୍ଗଲୋରରେ ଅଛ ସିଆଡ଼େ ଗୋଟେ ଜାଗା ବୁଝ ହଁ ସେମିତି ଆଉ ଭଲ ଆଉ ଗାଁକୁ କେବେ ଆସିବେ ଗାଁକୁ କେବେ ଆସିଛ ଅ ହଁ ଆଉ ସିଆଡ଼େ ଗୋଟେ ଜାଗା ବୁଝ ସିଆଡ଼େ ନେଇକି ଷ୍ଟଲଟା ପକେଇବା ଦେଖିବା କେମିତି କ'ଣ ବେପାର ଚାଲିବ ଭଲ ଜାଗା ହଁ

ଇଆଡ଼େ ଯେତେ ଭଲ ଜିନିଷ ଯେତେ କ୍ଵାଲିଟି ଜିନିଷ ଭଲ ଜିନିଷ ଇଆଡ଼େ ତିଆରି କଲେ ବି ଲୋକଙ୍କର ସବୁଆଡ଼େ ସବୁଆଡ଼େ କମ୍ପିଟିସନ ଦୋଶରୁ ବେପାର ଜମା ଚାଲୁନି ପୁରା ଲସ୍ ସବୁଦିନ ଲସ୍ ହେଉଛି ଆଉ ସେଠିକି ଗଲେ ନୂଆ ନୂଆ ଟାଇପ୍ର ଆମର ଓଡ଼ିଆ ଖାଦ୍ୟ ଯେତିକ ସେଠି ତିଆରି କରିବା ଲୋକଙ୍କୁ ଚଖେଇବା ଦେଖିବା କେମିତି କ'ଣ ଚାଲୁଛି ଆଉ

ହଁ ହଉ ତୁମେ ମୋ ପାଖକୁ ଆସ କେବେ ଦେଖିକି କଥାବାର୍ତ୍ତା ହୋଇକି କରିବା କ'ଣ କେମିତି କରିବା ଟିକେ କଥାବାର୍ତ୍ତା ହେବା ଆଉ ହଁ ତୁମେ ହଁ ଚେଷ୍ଟା କରିବା ତୁମେ ସିଆଡ଼େ ବୁଝ ଫ୍ୟାମିଲି ନେଇକି ଯିବି ଦେଖିିବା ସିଆଡ଼େ ରହିକି କିଛି ଦିନ ସିଆଡ଼େ କିଛି ବେପାର କରିବା ଦେଖିିବା କ'ଣ ହେଉଛି ଆଉ